ଆମର୍ ଓଡ଼ିଆ ଭାଷା ଯେନ୍ଟାକି ଆମର୍ ମାତୃଭାଷା ଆର୍ ଇଟା ଆମର୍ ଓଡ଼ିଆ ଭାଷା ହିନ୍ଦୀ ଇଂଲିଶ୍ ରେ ବିି ତାମାନେେ ମାନେ ଭାଷା ମାନେ ହେଲେ ବି ଆମର ଓଡ଼ିଆ ଭାଷାର ଗୋଟେ ମାନେ ସ୍ପେସାଲିଟି ଅଛେ କାଣା ସ୍ପେଶାଲିଟି ଓଡ଼ିଆ ଭାଷାରେ ଗୋଟେ ଗୋଟେ ଭାଷାରେ ମାନେ ଚାରିଟା ପାଞ୍ଚଟା ଅର୍ଥ ବାହାର୍ସି ଯେନ୍ଟାକି ଇଂଲିଶ୍ ହିନ୍ଦୀରେ ସେ ଅର୍ଥଗୁଡ଼ାକ ନାଇଁନ ଆମର୍ ଗୋଟେ ଗୋଟେ ଭାଷାରେ ଯେନ୍ଟାକି ଆମର୍ ଗୁଟେ ବଢ଼ଲ୍ ବଢ଼ଲ୍ ଯେନ୍ଟା ଆତ ବଢ଼ଲ୍ ବିିଦ୍ରି ଗଲା ବଲ୍ସନ୍ ବଢ଼ଲ୍ ବିଦ୍ରି ଗଲା ଧସ୍କି ଗଲା ବଏଲେ ବିଦ୍ରି ଯିବାର୍ ୱାର୍ଡ଼ଟା ମାନେ ପୁରା ଲାଲ୍ ଗଲ ଗଲ ପାଚିକିରି ସେଟା ତାମାନେ ଆପେ ଆପେ ସେ ନିଜେ ଫାଟି ଯାଇ କିରି ଖଣ୍ ଖଣ୍ ହେଇ ପଡ଼ିଥିବାର୍ଟାକେ ସେଟାକେ ବଢ଼ଲ୍ ବିିଦ୍ରି ଗଲା ବଲ୍ସନ୍ ବଲଦ୍କେ ଖୁଟାରେ ବାଇନ୍ ଦେ ବଲ୍ସନ୍ ଆମର୍ ଖୁଟା ଖୁଟା ବୋଏଲେ ବହୁତ୍ ପ୍ରକାର୍ ଅଛେ ମାନେ ଗୁଟେ ଗୁଟେ ଶବ୍ଦରେ ଆମର୍ ଓଡ଼ିଆ ଭାଷାର ଗୁଟେ ଗୁଟେ ୱାର୍ଡ଼୍ରେ ଗୁଟେ ଗୁଟେ ଶବ୍ଦରେ ସେଥିରେ ପାଞ୍ଚ୍ଟା ସାତ୍ଟା ମାନେ ଏନ୍ସାର୍ ବାହାର୍ସି ତାର୍ ଗୁଟେ ଗୁଟେ କୋଶ୍ଚିନ୍ରେ ତ ଓଡ଼ିଆ ଭାଷାର ବହୁତ୍ ତାମାନେ ମହତ୍ଵ ଅଛେ ଆଉ ଇ ଓଡ଼ିଆ ଭାଷାକେ ଆଗ୍ରୁ ଲୋକ୍ ବୁଝିିନିପାରୁଥିଲେ ଇହାଦେ ମାନେ ଦେଶ୍ ବିଦେଶ୍ରେ ବି ଯେନ୍ ଯେନ୍ ଜାଗା ବୁଝି ପାରୁଚନ୍ ବହୁତ୍ ଖୁସି ଅଛନ୍ ଓଡ଼ିଆ ଭାଷାର ସାଂସ୍କୃତିକ କାର୍ଯ୍ୟକ୍ରମ ବି ବହୁତ୍ ସୁନ୍ଦର୍ ପରିବେଷଣଗୁଡ଼ାକ ହଉଚେ ଓଡ଼ିଆ ଭାଷାର ଆମର୍ ଲେଖକମାନେେ ଯେନ୍ଟାକି ହଲ୍ଧର୍ ନାଗ ଜେନ୍ତା ଇହାଦେ କବି ସାରା ବିଶ୍ଵରେ ପଦ୍ମଶ୍ରୀ ଉପାଧି ପାଏଲା ଓଡ଼ିଆ ଭାଷାର ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର ଇହାନି ସମ୍ମାନ ରହୁଛେ ଓଡ଼ିଆ ଭାଷା ଆଗ୍କେ ଯାଉଛେ ଓଡ଼ିଆ ଭାଷାକେ ଅନ୍ୟ ହିନ୍ଦୀ ଉର୍ଦ୍ଦୁ ତାମିଲ୍ ମରାଠୀ ଅନ୍ୟ ଦେଶ୍ ବିଦେଶ୍ ର ଲୋକ୍ ତାହାକେ ତର୍ଜମା କରିକି ଶିଖୁଛନ୍ ଇ ଭାଷାକେ ନେଇକିରି ତାଙ୍କର୍ ଭାଷାରେ ଯୋଡ଼ି ଦେଇକିରି ନୂଆ ନୂଆ ଜିନିଷ୍ ସେମାନେ ଶିଖିବାର୍କେ ସେନୁ ମାନେ ଇଚ୍ଛା କରୁଛନ୍ ଆଉ ଇ ଓଡ଼ିଆ ଭାଷାକେ ରାଷ୍ଟ୍ରୀୟ ମାନ୍ୟତା ଯେହେତୁ ପାଏଲାନ ପଦ୍ମଶ୍ରୀ ଉପାଧି ପାଇକିରି ହଲ୍ଧର୍ ନାଗ୍ ମାଧ୍ୟମ୍ରେ ଆମର୍ ଲେଖକମାନ୍କର୍ ମାଧ୍ୟମ୍ରେ କି ଆମର୍ ମାନେ

କବିମାନ୍କର୍ ମାଧ୍ୟମ୍ରେ ସେଟା ବହୁତ୍ ଡେଭ୍ଲପ୍ ହେବାକେ ଯାଉଛେ ଓଡ଼ିଆ ଭାଷାର ଆମର୍ କର୍ମଚାରୀମାନେ ବି ଇହାଦେ ମାନେ ବହୁତ୍ ଆଗ୍କେ ଗଲେନ ରାଷ୍ଟ୍ରପତି ବି ଆମର୍ ଓଡ଼ିଆ ଭାଷାର ଆମ ଦ୍ରୌପଦୀ ମର୍ମୁ ଅଛନ୍ ଓଡ଼ିଆ ଭାଷାର ବଡ଼୍ ବଡ଼୍ ଲୋକ ଆଜି ସାରା ବିଶ୍ୱରେ ସବୁଆଡ଼େ ମାନେ ଅଛନ୍ ଓଡ଼ିଆ ଭାଷାର ଗୋଟେ ମହତ୍ଵ ଅଛେ ସେଥିର୍ଲାଗି ସେମାନେ ସବୁଆଡ଼େ ବିଖ୍ୟାତ୍ ହଉଛନ୍ ତେଣୁକରି କରି ଓଡ଼ିଆ ଭାଷା ଆମର୍ ମାନେ ସମ୍ମାନିତ ଏ ତେଣୁ ତାହାକେ ସମସ୍ତେ ଆଗ୍ରହ କରିକିରି ବଜେଇ ରଖ୍ବାର୍ କଥା